ମୁଁ ଯାଇଥିବା ପଦଯାତ୍ରା ମଧ୍ୟରେ ଉତ୍ତରାଖଣ୍ଡ ପଦଯାତ୍ରା ମୋତେ ସବୁଠୁ ରୋମାଞ୍ଚକର ଏବଂ ଭଲ ଲାଗିଲା କାରଣ ସେଇ ଟ୍ରାକିଙ୍ଗରେ ମତେ ହାଇକିଙ୍ଗ କରିବାରେ ମଧ୍ୟ ସୁଯୋଗ ମିଳିଥିଲା ସେଇ ଲମ୍ବା ପଦଯାତ୍ରା ମଧ୍ୟ ବାଇଶ କିଲୋମିଟର ଦୀର୍ଘ ଲମ୍ବା ପଦଯାତ୍ରା ମଧ୍ୟ ମୁଁ କରିଥିଲି ଯେଉଁଥିରେ ମୁଁ ମୋ ସାଙ୍ଗମାନଙ୍କ ସହିତ ସେଇ ପଦଯାତ୍ରାକୁ ଯାଇଥିଲି ସେ ଦେଖିବାକୁ ବହୁତ ସୁନ୍ଦର ହୋଇଥିଲା ସେହି ପଦଯାତ୍ରାରେ ମଧ୍ୟ ସୂର୍ଯ୍ୟାସ୍ତ ଏବଂ ସୂର୍ଯ୍ୟୋଦୟ ମଧ୍ୟ ଦେଖିବାକୁ ମୁଁ ପାଇଥିଲି ସେ ଦେଖିବାକୁ ବହୁତ ସୁନ୍ଦର ହୋଇଥିଲା ସେ ସକାଳ ଭୋରୁ ଆମେ ଚାରିଟାରୁ ବାହାରିଥିଲୁ ଯିବା ଯିବା ରାସ୍ତାରେ ଆମେ ସୂର୍ଯ୍ୟୋଦୟ ଦେଖିଥିଲୁ ଏବଂ ସେଠି ପହଞ୍ଚିଲା ବେଳକୁ ସୂର୍ଯ୍ୟାସ୍ତ ହୋଇଗଲାଣି ଛଅଟା ଛଅଟା ଛଅଟା ଅଧେ ଭିତରେ ସୂର୍ଯ୍ୟାସ୍ତ ହୋଇଥିଲା ଯାହାଦ୍ୱାରା ଆମେ ସେଇ ଜାଗାରେ ଦେଖି ଜାଗାକୁ ଆମେ ଉପଭୋଗ କରିଥିଲୁ ସେଠି ଆମେ ହାଇକିଙ୍ଗ ମଧ୍ୟ କରିଥିଲୁ ଏବଂ ଟ୍ରାକିଙ୍ଗ ମଧ୍ୟ କରିଥିଲୁ ସେଇ ଲମ୍ବା ପଦଯାତ୍ରାରେ ବହୁତ କିଛି ଜିନିଷ ଦେଖିବାକୁ ମିଳିଥିଲା ଏବଂ ସେଠି ଆମେ ଖାଦ୍ୟପେୟ ପାନୀୟ ରୋଷେଇ କରିବା ମଧ୍ୟ ଖାଇଥିଲୁ ସେଇ ପଦଯାତ୍ରାରେ ମୁଁ ମୋ ସାଙ୍ଗସାଥି ଏବଂ ସାଙ୍ଗସାଥି ମାନେ ବହୁତ ଏନ୍ଜୟ କରିଥିଲୁ ସେହି ପଦଯାତ୍ରାରେ ହାଇକିଙ୍ଗ କରିବା ବହୁତ କଷ୍ଟସାଧ୍ୟ ହେଇଥିଲା ଏବଂ ସେଇ କଷ୍ଟସାଧ୍ୟରେ ମଧ୍ୟ ଆମକୁ ବହୁତ ପ୍ରକାର ସୁନ୍ଦର ଅନୁଭବ ପାଇଥିଲୁ ସେଇ ଅନୁଭବରେ ସେଇ ଅନୁଭବ ଦୃଷ୍ଟିରୁ ମୁଁ କହୁଛି କି ଆପଣ ବି ପଦଯାତ୍ରା କରନ୍ତୁ ଏହି ଅଭିଜ୍ଞତାରୁ ମୁଁ ସେଇ ଅଭିଜ୍ଞତା ସବୁଠାରୁ ମୋର ଜୀବନ କାଳର ଅଭିଜ୍ଞତା ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ଅଭିଜ୍ଞତା ମଧ୍ୟରେ ସେଇ ତାହା ଥିଲା ସେଇ ଏହାକୁ ମୁଁ ବହୁତ କମ୍ ସମୟ ମଧ୍ୟରେ ଯାତ୍ରା ଆରମ୍ଭ କରିଥିଲି ମୁଁ ସକାଳ ଛଅଟା ଯାତ୍ରା ଆରମ୍ଭ କରିଥିଲି ସନ୍ଧ୍ୟା ସାତଟାରେ ଯାଇକରି ମୁଁ ମୋର ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥିଲି ସେହି ପଦଯାତ୍ରାରେ ସମସ୍ତଙ୍କ ସହିତ ଯିବାର ମଜା କିଛି ଅଲଗା ଥାଏ ଏବଂ ହାଇକିଙ୍ଗ ଏବଂ ଟ୍ରାକିଙ୍ଗ କରିବା ଗୋଟିଏ ସୁଦୃଢ଼ ଏବଂ ସେଇ ରାସ୍ତାରେ ଯିବା କଷ୍ଟସାଧ୍ୟ ମଧ୍ୟ ହୋଇଥିଲେ ମଧ୍ୟ ଏହାକୁ କରିବା ବହୁତ ସହଜ ହୋଇଯାଇଥାଏ କିନ୍ତୁ ସମସ୍ତେ ସାଙ୍ଗରେ ଥିଲେ କହିବା ବହୁତ ସହଜ ହୋଇଥାଏ ଆପଣ ମଧ୍ୟ ଏହି ଟ୍ରାକିଙ୍ଗରେ କରିପାରିବେ ମୁଁ ମୋ ଅଭିଜ୍ଞତାକୁ ସମସ୍ତଙ୍କ ସହିତ ବାଣ୍ଟଣ ମଧ୍ୟ କରିଥିଲି